ହ୍ୟାଲୋ ସାର୍ ନମସ୍କାର ମୁଁ ରାଜନଗରରୁ ଗୀତା କହୁଥିଲି ମୁଁ ପନ୍ଦର ତାରିଖ ଦିନ ଆପଣଙ୍କୁ ଖାଦ୍ୟ ପାଇଁ ଅର୍ଡ଼ର କରିନଥିଲି ସେହି ମ ହଁ ଭାତ ଡାଲି ଛତୁ ପନିର କହିଥିଲି ହଁ ସେହି ପର୍ବପର୍ବାଣି ଥିଲା ତ ସେଥିପାଇଁ କୁଣିଆ କେତେ ଜଣ ଆସିଥାନ୍ତେ ତ ମୁଁ ରୋଷେଇ କରିକି ତ କରିପାରିବିନି ଆପଣଙ୍କଠୁ ଅର୍ଡ଼ର କରିଥିଲି ତେଣୁ ସେହିଟା ଆଉ କ୍ୟାନସଲ ହୋଇଗଲା ସାର୍ କ'ଣ କରିବି ଆଉ ଆଉ ତ ହେଲାନି ତ ଆଉ ଆଉ କେବେନହେଲେ ଆପଣଙ୍କ ଠୁ ଅର୍ଡ଼ର କରିବି ଆଉ ଆଉ ଆପଣ କେମିତି କ'ଣ କରିକି ପଇସା ଟା ପଠାଇ ଦେଇଥାନ୍ତେ ମ ସାର୍ କିନ୍ତୁ ଫୋନପେ କରିବେନି ମୁଁ କେମିତି କ'ଣ ଯିବି ରଣପୁର ଏତେ ବାଟ କେମିତି କ'ଣ ଯିବି ପୁଣି ଏଟିଏମ ଯା ଉଠା ମୁଁ କେମିତି କ'ଣ ଗାଡ଼ିର ସୁବିଧା ନାହିଁ କେମିତି ଯିବି ଯେ ଆପଣ ଗୋଟିଏ କାମ କରନ୍ତୁ ସାର୍ ମୁଁ ନହେଲେ ଆପଣଙ୍କ ଦୋକାନକୁ ପଳାଉଛି ଭାଇକି ସାଥିରେ ନେଇକି ସାଙ୍ଗେ ସାଙ୍ଗେ ମୋତେ ପଇସାଟା ଦେଇଦେବେ ଆଉ ହଁ ସାର୍ ରଖୁଛି ସାର୍ ତା'ହେଲେ ଥ୍ୟାଙ୍କ ୟୁ